ଆମ ଓଡ଼ିଶାରେ ଆମ ଓଡ଼ିଶାରେ ଯେଉଁ ଧାନ ଚାଷ ଆମର ଅନ୍ୟାନ୍ୟ ଫସଲ ଅପେକ୍ଷା ମାନେ ଲାଭଜନକ ଫସଲ ପ୍ରକୃତରେ କୌଣସି ଲାଭ ହେଇପାରୁନି ଲାଭ ହେଇପାରୁନି କି ଗଭର୍ଣ୍ଣମେଣ୍ଟ୍ କୌଣସି ସାହାଯ୍ୟ କି ଆମର ଏହି ଅନ୍ୟାନ୍ୟ ସେ ସାର ଯେଉଁଠି ବସ୍ତା ଆଜ୍ଞା ହଜାର ଥିଲା ଏଇଠି ଷୋହଳ ଶହ ସତର ଶହ ଆଉ ଦିନ ମଜୁରିଆ ଲୋକ ଯେଉଁଠି ପାଞ୍ଚ ଜଣ ଦରକାରେ ପାଞ୍ଚ ଜଣ କହିଲାବେଳକୁ ତିନି ଜଣ ଆସୁଛନ୍ତି ତିନି ଜଣ ବେଳକୁ ଆସୁନାହାନ୍ତି ଆଉ ଚାଷରେ ଯେଉଁ ହାରରେ ଖର୍ଚ୍ଚ ହେଉଛି କିନ୍ତୁ ଆଜ୍ଞା ସେଇଟା ଲାଭଜନକ ହଉନି କୌଣସି ସହାୟତା ସାର ତ ଯେଉଁ ରେଟ୍ ଆଜ୍ଞା ମେଡ଼ିସିନ୍ ଔଷଧ ଗୋଟେ ଗୋଟେ ଔଷଧ ଆଣିଲାବେଳକୁ ଆଜ୍ଞା ଅଧ ଲିଟର ତିନିଶହ ଚାରିଶହ ଟଙ୍କା ବି ଲାଗୁଛି ଆଉ ଏଇଭଳିଆ ଧାନ ଚାଷ ଆହୁରି କିଛି ସହାୟତା ଯଦି ଗଭର୍ଣ୍ଣମେଣ୍ଟ୍ କୌଣସି ପ୍ରକାର କରନ୍ତେ ତା ପାଇଁ ଚାଷ ଧାନ ଧାନ ଚାଷ ଅନ୍ୟାନ୍ୟ ଫସଲ ବି ଫସଲ ଲାଭଜନକ ଫସଲ କିନ୍ତୁ ଧାନ ଚାଷ ତ ଏଇ ମଣିଷ ପ୍ରୋବଲେମ୍ ଆଜ୍ଞା ଆଉ କହୁଛନ୍ତି ଆସୁନାହାନ୍ତି ଯେଉଁଠି ତିନିଶହ ଜାଗାରେ ଚାରିଶହ ପାଞ୍ଚଶହ ଦବାକୁ ପଡ଼ୁଛି ବି ଆସୁନାହାନ୍ତି ଆଉ ଧାନ ଚାଷରେ ଏଇ ଭଳିଆ ଆଜ୍ଞା ଖର୍ଚ୍ଚ ଚାଲିଛି କିନ୍ତୁ ଆଜ୍ଞା ବେନିଫିଟ୍ ହେଇପାରୁନି ନିଜେ ରୁଆ ପୋତା କରୁଛୁ ଯଦି ମେସିନ୍ ଫେସିନ୍ କୌଣସି ସୁବିଧା ହୁଅନ୍ତା ଯେଉଁଠି ଆଜ୍ଞା ଦିନକରେ ସରନ୍ତା ଆଠ ଦିନ ଲାଗୁଛି ତା'ପରେ ଟାଇମ୍ ଲାଗିଲାବେଳକୁ ଆଜ୍ଞା ଠିକ୍ ରେ ଚାଷ ହେଇପାରୁନି ତା'ପରେ ଯେଉଁ ଆଜିକାଲି ମେଘ ସମସ୍ୟା ଏଇ ଅସରାଏ ଅସରାଏ ଆଜ୍ଞା ମେଘ ମାରି ଦଉଛି ଏଣେ ଧାନବି ପୁରା ନଷ୍ଟ ହେଇଯାଉଛି ଆଉ ଚାଷୀମାନେ ଯେଉଁ ହାରରେ ଲାଭ କରନ୍ତେ କିନ୍ତୁ ଏଇ ଦିନମଜୁରୀ ଲୋକ ଏଇଟା ଆମେମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଆଉ ପାଣି ମଡ଼ାଇବାକୁ କିଛି ସୁବିଧା ନାହିଁ ଯାହା ସେ ଉପର ପାଣି ବର୍ଷା ନହେଲେ ଆଜ୍ଞା ସବୁ ସାରି ସବୁ ଉଜୁଡ଼ି ଯାଇଛି ଆଉ କୌଣସି ସହାୟତା କି ବ୍ୟାଙ୍କ ଋଣ କେଉଁଠି ଆଜ୍ଞା ବୋରିଙ୍ଗ୍ ଫୋରିଙ୍ଗ ସେମିତି ଆଜ୍ଞା ସୁବିଧା ନାହିଁ ଆ ସେଇଥିପାଇଁ ଆଜ୍ଞା ବହୁତ ଲସ୍ ସହିବାକୁ ପଡ଼ୁଛି ଆଜ୍ଞା ଏ ସବୁ କଲେ ଆମେ ଖୁସି ରହିବୁ